ମୋତେ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଦେଖିବାକୁ ବହୁତ ଭଲ ଲାଗେ ଏବଂ ମୋର ପ୍ରିୟ ଅଭିନେତା ହେଉଛନ୍ତି ଅଭିଜିତ ଏବଂ ମୋର ପ୍ରିୟ ଗୀତଗୁଡ଼ିକ ହେଉଛି ତୋତେ ମୋ ରାଣ ଗାୟକଙ୍କୁ ମୋତେ ବହୁତ ପସନ୍ଦ ଲାଗେ ପ୍ରିୟ ମୋର ଭାରତୀୟ ଚଳଚ୍ଚିତ୍ର ଗୀତଗୁଡ଼ିକ ମୋତେ ବହୁତ ଭଲ ଲାଗିଥାଏ ଆମ ଭାରତୀୟ ସଙ୍ଗୀତ ଏବଂ ପ୍ରିୟ ଗୀତ ହେଉଛି ମୋର ତୋତେ ମୋ ରାଣ ମୋର ପ୍ରିୟ ଅଭିଜିତ୍ ମଜୁନ ଦାସ ଭାରତୀୟ ଚଳଚ୍ଚିତ୍ର ସଂଙ୍ଗୀତ ମୋତେ ବହୁତ ଭଲ ଲାଗେ ଏବଂ ଧାରାବାହିକ ଦେଖିବାକୁ ବି ମୋତେ ବହୁତ ଇଚ୍ଛା ଲାଗେ ବହୁତ ପସନ୍ଦ ଲାଗିଥାଏ ମୋତେ ଚଳଚ୍ଚିତ୍ରର ଗୀତ ଏବଂ ନାଚ ଦେଖିବାକୁ ମୋତେ ବହୁତ ଭଲ ଲାଗିଥାଏ ଏବଂ ବହୁତ ଭଲ ଲାଗିଥାଏ ସିଦ୍ଧାର୍ଥଙ୍କ ଗୀତ ତୋତେ ମୋ ରାଣ ଗାଇଛି ଯୋଉ ଗୀତ ସେଟା ମୋତେ ବହୁତ ଖୁସି ଏବଂ ଆନନ୍ଦ ଲାଗିଥାଏ